ପାରମ୍ପରିକ ଉତ୍ସବ ନୃତ୍ୟ ପରିବେଶ ନୃତ୍ୟ କରିବା ସମୟରେ ନୃତ୍ୟ ଶିଳ୍ପୀମାନେ ଅନେକ ପ୍ରକାର ପୋଷାକ ପିନ୍ଧନ୍ତି ଯେମିତି କି ଓଡ଼ିଶୀ ସମ୍ବଲପୁରୀ ଓଡ଼ିଶୀ ନୃତ୍ୟ କରିବା ସମୟରେ ସେମାନେ ସେମାନଙ୍କର ଓଡ଼ିଶୀ ପାଇଁ ପ୍ରସ୍ତୁତ ହୋଇଥିବା ପୋଷାକ ପରିଧାନ କରିଥାନ୍ତି ଓ ଅଳଙ୍କାର ମଧ୍ୟ ଗ୍ରହଣ କରିଥାନ୍ତି ପାଦରେ ଘୁଙ୍ଗୁର ହାତରେ ଚୁଡ଼ି ବେକରେ ହାର ଉଅ ସିନ୍ଥି କାନଫୁଲ ଇତ୍ୟାଦି ଅଳଙ୍କାର ବ୍ୟବହାର କରିଥାନ୍ତି ସେହିପରି ସମ୍ବଲପୁରୀ ଅଁ ନୃତ୍ୟଶିଳ୍ପୀମାନେ ମଧ୍ୟ ସମ୍ବଲପୁରୀ ଶାଢ଼ୀ ଯେମିତି କି ପଶାପାଲି ର ଶାଢ଼ୀ ଇତ୍ୟାଦି ବ୍ୟବହାର କରି ବ୍ୟବହାର କରି ସେମାନଙ୍କର ନୃତ୍ୟ ପରି ପରିଦର୍ଶନ ପରିଦର୍ଶନ କରିଥାନ୍ତି